ମୁଁ ଫସଲର ଉତ୍ପାଦିତ ମାନେ ଭଲ ଫସଲ ଅମଳ ହେବା ପାଇଁ ଭଲ କ'ଣ ମାନେ ଅଧିକ ଭଲ ହବା ପାଇଁ ମୁଁ କ'ଣ କରେ ନା ବେଶୀକରି ଏ ଯେଉଁ କମ୍ପୋଷ୍ଟ ହୁଏ ମାନେ କମ୍ପୋଷ୍ଟ ଯେମିତି ହେଉଛି ପଚାସଢ଼ା ପନିପରିବା ହେଲା ଗାଈ ଗୋବର ହେଲା ପଚା ଜିନିଷ ହେଲା ମୁଁ କିଛିକୁ ବାହାରେ ନପକାଇ ଗୋଟେ ଗାଡ଼ ଖୋଳି ତାକୁ ପକାଏ ଆଉ ସିଏ ପୁରା କମ୍ପୋଷ୍ଟ ହେଇଗଲାପରେ ତାକୁ ନେଇକି ଜମିରେ ବିଲରେ ପକାଏ ବିଲରେ ପକାଇଲେ ସିଏ ଆମର ଭଲ ଫସଲ ଅମଳ ହେବ ଆଉ ସାର ଫାର ମଧ୍ୟ ଦିଏ